ନମସ୍କାର ବାବୁ ଭଲ ଅଛ ଆଜ୍ଞା ଆଜ୍ଞା କ'ଣ କାମ ଥିଲା କି କେଉଁଠୁ ଆସୁଛ କ'ଣ କାମ ଥିଲା ବାବୁ ହୁଁ ଆଳୁ ତ ପଚାଶ ହେଇଗଲାଣି କୋବି ଚାଳିଶ ପେପର୍ରେ ପେପର୍ ବାହାର ହାଁ ଧରିତ୍ରୀ ନାଇଁ କି ମୋର କଣ୍ଟାକ୍ଟ କେମିତି କରିପାରିବେ ବୋଲଛି ହଁ ଓଡ଼ିଶାରେ ଆଳୁ ପଚାଶ ଅଛି ବାବୁ ହଁ ସେ ମୁଇଁ ତ ସବୁ ସମସ୍ତେ ଜାଣନ୍ତୁ କ'ଣ ବୋଇଲେ ବାହାରିଛି ପରା ହଇ ହଇ ହଇ ନବରଙ୍ଗପୁରରେ ଏକା ମୋର ଘର ବି ମୁଇଁ ଏବେ ଆମର ମଇଦଲପୁର୍ ନାଇଁକି ସେଠି ରହୁଛି ଫ୍ୟାମିଲି ସହିତ

ସେଇଆ ତ ଆମର ପ୍ରାୟରେ ମୁଁ ବାହାର କରୁଛି ଆଉ ତମେ କହୁଛ ବୋଲେ ଆଉ ଗୁଟେ ବାହାର କରିଦେବି ହେଲା ଚିନ୍ତା କରିବାର ନାହିଁ ବାଙ୍ଗଲୋରରେ ଓଡ଼ିଶାରେ ସେ କ'ଣ ବୋଲେ ସବୁ ତ ରେଟ୍ ବଢ଼ିଯାଉଛି ହୁଁ ଏବେ ତ ଆଉ ସେ ଖତ ଫତ ସବୁ ଦେଉଛନ୍ତି ନାଇଁ କି ମୁଇଁ ୟୁରିଆ ପଟାସ୍ ସେଇ ଜାଗା ଦେହ ପାଇଁ ବି ଭଲ ରହୁନି ସେଇ ବିଷୟରେ ହିଁ ଆମେ ପେପର୍ରେ ଇଏ କରୁଛୁ ସବୁ ସବୁ ମାନେ ସବୁ ଖତ ଖତ ହଁ ମୁଁ ସେଟା ପାଇଁ ଏକା ସମ୍ବାଦ ପେପର୍ରେ ବାହାର କରୁଛୁ ପରା ଏଇସବୁ ପାଇଁ ଏକା ନାଇଁ ହଉ ଠିକ୍ ଅଛି ତମର ନାଁ କ'ଣ ନା ଦେଲେ ମୁଇଁ ଆମର ଓଡ଼ିଶାର ଲୋକ ଜାଣନ୍ତୁ ସବୁ ଜିନିଷ ସେଟା ପାଇଁ ଏକା ଖର୍ଚ୍ଚ ବାର୍ଚ୍ଚ କିଛି ନାଇଁ ଅଇ ସେଟା ଏକା ହଉ ହଉ ନମସ୍କାର ବାବୁ ଠିକ୍ ଅଛି